ଚାଷୀମାନେ ଆତ୍ମହତ୍ୟା କର୍ବାର୍ ମୁଖ୍ୟ କାରଣ ହେଉଛି ବୀର୍ ଟାଇମ୍ ନଁ ପାଏନ୍ ବର୍ଷିବା ଯେନ୍ଥିର୍ ଲାଗି ଫସଲ୍ ନଷ୍ଟ୍ ହେଇଗଲେ ଲାଖ୍ ଉଧାର୍ କରିକରି ସାର୍ ଉଷୋ ଇଟା ସବୁ ଆନିଛନ୍ ସେଇଟା ସବେ ସୁଝବାର୍ ଲାଗି ସେ ଚାଷର୍ ଉପରେ ନିର୍ଭର୍ କର୍ସି ଯଦି ପାଏନ୍ ଜହ କରି ବରଷି ଦେବା ବେଲେ ସେ ଫସଲ୍ ଟା ନଷ୍ଟ୍ ହେଇଯାଉଛି ବେଲେ ଜହ କରି ପାନି ବୁଡ଼ିକରି ଖରାପ୍ ହେଇଯିବାନୁ ସେ ଯେନ୍ ସାର୍ ଉଷୋଟା ଆନିଛେଁ ସେଇଟା ସୁଝବାର୍ ଚିନ୍ତାଥି ଆର୍ ଅସହାୟ ହେଇକରି ଲାଷ୍ଟ୍ କେ ଆତ୍ମହତ୍ୟା କର୍ବାର୍ ଲାଗି କର୍ସି ଆମର୍ ଯେନ୍ ଆତ୍ମହତ୍ୟାକେ ଏଡ଼ାବା ଲାଗି ଯେନ୍ ହେଲ୍ପ୍ଲାଇନ୍ ଅଛେ ସେ ସେନ୍ତି ସୁବିଧା ଥି ଲୋକ୍ କମ୍ ପଇସା ଥିସେ ସବୁ ସାର୍ ସୁରା ପାଏବେ ଆଉ ଯେନ୍ତା ତାଫୁନି କମ୍ ଯଦି ହେନ୍ତା କ୍ଷୟକ୍ଷତି ହେଲା ବର୍ଷା ହେଲେ ବି ଆମର୍ ଚାଷୀ ଯେନ୍ତା ଆତ୍ମହତ୍ୟା ନାଇଁ କର୍ବା କମ୍ ହେଲେ ବି କିଛି ପାଇବା ବୋଲିକରି ଆମର୍ ହେଲ୍ପ୍ଲାଇନ୍ କରିଛେ ଆମରନଁ କାଣା ଅଛେ କୃଷକର ପରିବାର୍ କେ କାହା କେତେ କଷ୍ଟକର ଜଣେ ମୂରବୀ ଯଦି ମରିଗଲା ସେ ଘର୍ ଟା ଭାସିଗଲା ବାଗିର୍ ହେସି ହେନ୍ତା ମୂରବୀ ଉପରେ ସବୁ ନିର୍ଭର୍ ଥିସି ତାର୍ ମାଏଝୀ ତାର୍ ଛୁଆ ପୁତା ସମସ୍ତେ ଥିସନ୍ ଆର୍ ସେ ଯଦି କାଣା ହେଇଗଲା ବହୁତ୍ ଅସୁବିଧା ସମ୍ମୁଖୀନ ହେବାର୍କେ ପଡ଼୍ସି